ଆମ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାର ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି ଆଉ ଯେପରିକି ଆଇଆଇଟି କଲେଜ ଏମବିଏ କଲେଜ ବିଭିନ୍ନ ପ୍ରକାର ମହିଳା ମହାବିଦ୍ୟାଳୟ ଏବଂ ଆଦର୍ଶ ସ୍କୁଲ ଆଉ ସରସ୍ୱତୀ ଶିଶୁ ମନ୍ଦିର ଏଇଭଳି ଅନେକ ଶିକ୍ଷାନୁଷ୍ଠାନ ରହିଛି ଏଥିରେ ଅନେକ ପିଲା ମାନେ ପାଠ ପଢ଼ିକି ବିଭିନ୍ନପ୍ରକାର ଚାକିରି କରିଛନ୍ତି ଆଉ ଏବଂ ଶିକ୍ଷିତ ମଧ୍ୟ ହୋଇପାରିଛନ୍ତି ଏହି ଜିଲ୍ଲାରେ ଶିଖିବାପାଇଁ କୌଣସି ଅସୁବିଧା ହୁଏ ନାହିଁ ଏବଂ କଲେଜ ଗୁଡ଼ିକ ଆଉ ରମାଦେବୀ ମହିଳା ମହାବିଦ୍ୟାଳୟର ଅଣ୍ଡରରେ ଯାଉଛି ଆଉ